ଓଡ଼ିଶାର ସବୁ ଜାଗାରେ ପ୍ରାୟେ କ୍ରିକେଟ୍ ଖେଳ ହୁଏ ଆମ ଅଞ୍ଚଳରେ ବି କ୍ରିକେଟ୍କୁ ସମସ୍ତେ ବହୁତ ଭଲପାଆନ୍ତି ଆଉ ଆମର ଏଠି ସବୁଠୁ ଅଧିକା କ୍ରିକେଟ୍ ହିଁ ଖେଳହୁଏ ଏଠାକାର ଗାଁ ଗହଳିରୁ ଆରମ୍ଭ କରି ସହରରେ ଥିବା ସମସ୍ତ ପିଲାମାନେ ଏକଜୁଟ୍ ହୋଇକି ସମସ୍ତେ ଏକାଠି ହୋଇକି ଖେଳନ୍ତି ଆଉ ସେମାନଙ୍କର ଭିତରେବି ସବୁଦିନ ମ୍ୟାଚ୍ ହୁଏ ସମସ୍ତେ ଏକାଠି ହୋଇକି ଖେଳନ୍ତି ଆମ୍ଭେ ମାନେବି ଯାଉ ସେଠାରେ ଖେଳ ଖେଳୁ ଛୋଟପିଲା ଖେଳନ୍ତି ସେମାନଙ୍କ ଖେଳବି ଦେଖୁ ତ ଅଛି ଯେଉଁଠିକି ଗୋଟେ ଫିଳ୍ଡ ବଡ଼ ଫିଳ୍ଡ ସେଠି ପିଲାମାନେ ଫୁଟବଲ୍ ଖେଳନ୍ତି ଯେଉଁଠିକି ବାହାରୁ ସବୁ ଲୋକ ଆସନ୍ତି ବାହାରୁ ଟିମ୍ବି ବହୁତ ଟିମ୍ ଆସନ୍ତି ସେଠି ବହୁତ ଭଲଖେଳ ହୁଏ ଆମ ଅଞ୍ଚଳରେ ସମସ୍ତ ସମସ୍ତେ ବହୁତ କ୍ରୀଡ଼ାକୁ ବହୁତ ଭଲପାଆନ୍ତି ଏବଂ ବହୁତ ଭଲଲାଗେ ଏବେ ନବୀନ ପଟନାୟକଙ୍କ ତରଫରୁ ଏବେ ଆମର ବ୍ଲକସ୍ତରୀୟ ଖେଳ ହେଇଥିଲା ଯେଉଁଠିକି ଆମେ ରନର୍ସଅପ୍ ହୋଇଥିଲୁ ଆଉ ଯାହା ହେଉ ସରକାରବି ଖେଳକୁ ଅଧିକ ଧ୍ୟାନ ଦେଉଛନ୍ତି ଆମର ଏଠାକାର ପିଲାବି ଖେଳିଆକୁ ବହୁତ ଭଲଲାଗେ ସମସ୍ତେ କ୍ରୀଡ଼ାକୁ ମାନେ ସବୁ ଟାଇମ୍ରେ ସମସ୍ତେ ଖେଳନ୍ତି ଏବଂ ଖେଳକୁ ଉପଭୋଗ ଵି କରନ୍ତି